ହଁ ଆମର ଏଇଠି ଅଛି ଆମ ଓଡ଼ିଶାରେ ଅଛି ବଡ଼ ବଡ଼ ସହରମାନଙ୍କୁ ଅଛି ଯେମିତିକି ଆମର ଏଇଠି ଭୁବନେଶ୍ୱରରେ ଭୁବନେଶ୍ୱର ଡିଷ୍ଟ୍ରିକ୍ରେ ହେଉଛି କାରାଓକେ ବାରଓକେ ଗୀତ ସ୍ଥାନ ଅଛି ଯେଉଁଠିରେ ପର୍ଯ୍ୟଟକମାନେ ଆସି ଗୀତ କି ସଙ୍ଗୀତ ଉପଭୋଗ କରିପାରିବେ ଅବସର ମାନରେ ଗୀତ ଚୟନ କରିବା ଗୁଣବତ୍ତା ଗୀତ ସବୁ ଇଏ କରିପାରିବେ ସେ ଜାଗାରେ ସମସ୍ତେ ଗୀତ ଗାଉଛନ୍ତି ବହୁତ ଗୁଡ଼ାକ ସ୍ଥାନ ବହୁତ ଗୁଡ଼ାକ ଇଏ ଅଛି ସେଇଠି ଯାଇକରି ଗୀତ ଗାଉଛନ୍ତି ଗୀତ ବନଉଛନ୍ତି ବହୁତ ଗୁଡ଼ାକ କ୍ୟାମ୍ପ୍ ଅଛି ବହୁତ ଗୁଡ଼ାକ ଇଏ ଅଛି ଆମ ଆମର ମାଲକାନଗିରି ଡିଷ୍ଟ୍ରିକ୍ରେ ନାହିଁ ବୋଲି କ'ଣ ହେଉଛିି ଆମ ଓଡ଼ିଶାରେ ବହୁତ ଗୁଡ଼ାଏ ଜାଗା ଅଛି ସେଇଠି ଏସବୁ ଗୀତ ହେଉଛି ହଁ ଆମର ଏଇଠି ଡି ଜେ ଡି ଜେ ଡି ଜେ ବି ଅଛି ଗୁଣବତ୍ତା ଗୀତ ଚୟନ ହେଉଛି ସବୁ ହେଉଛି